ଓଡ଼ିଆ ଭାଷା ଆମ ରାଜ୍ୟରେ ଟିକଏ ଭିନ୍ନ ଅଟେ କାହିଁକିନା ଆମେ ପୁରା ଓଡ଼ିଆ ଭାଷା କହିପାରୁନାହିଁ ସେହି ଭିନ୍ନ ଭାଷା ହେଉଛି ଲମ୍ବା ଗଛରେ ଯେଉଁ ଫଳ ଫଳିଥାଏ ସୋରିଷ ଏବଂ ମୁନୁଗା ଏହି ଭାଷା ଆମ ଓଡ଼ିଆ ଭାଷାଠାରୁ ଭିନ୍ନ ଅଟେ ଓଡ଼ିଆ ଭାଷାରେ ନିଜର ସ୍ୱାମୀକୁ ବର ବୋଲି କୁହାଯାଏ ସମ୍ବଲପୁରୀ ବା କୁଶଳୀ ଭାଷାରେ ବରକୁ ଘଇତା କୁହାଯାଏ ସେହିପରି ହିନ୍ଦୀ ଭାଷାରେ ରହିଥିବା ତାକେ ରୋକ ବୋଲି କହିଥାନ୍ତି ଏହାକୁ ଓଡ଼ିଆ ଭାଷାରେ ରୁହ ବୋଲି କହିଥାନ୍ତି